ସ୍ଵାସ୍ଥ୍ୟସେବା ସ୍ୱାସ୍ଥ୍ୟସେବା ଦଶ ବର୍ଷ କୋଡ଼ିଏ ବର୍ଷ ପୂର୍ବେ ଯେତିକି ଡେଭଲପମେଣ୍ଟ ହେଇନଥିଲା ବର୍ତ୍ତମାନ ଦୁଇହଜାର ଚବିଶରେ ଡେଭଲପମେଣ୍ଟ ହେଇଛି ଆମ୍ବୁଲାନ୍ସ ଶହେ ଆଠ ବା ଶହେ ଦୁଇ ଏସବୁ ସେବା ଆସୁଛି ମେଡ଼ିକାଲ ପୂର୍ବରୁ ଯେମିତି ଥିଲା ତାଠୁ ଡେଭଲପମେଣ୍ଟ ହେଇଛି ଆମର ହେଉଛି ରାସ୍ତା ତା'ର ପାର୍ଶ୍ୱରେ ଯେଉଁ ଅଳିଆ ଆବର୍ଜନା ସେସବୁ ପରିଷ୍କାର ପରିଚ୍ଛନ୍ନ ଆଉ ଯେଉଁଠି ମେଡ଼ିକାଲରେ ଦୁଇଟା ତିନିଟା ୱାର୍ଡ଼କୁ ଗୋଟେ ଥିଲା ବର୍ତ୍ତମାନ ତାକୁ ସବୁ ଡିଭାଇଡ଼୍ ହେଇଛି ଅଲଗା ଅଲଗା ସର୍ଜରୀ ୱାର୍ଡ଼ ମେଡ଼ିସିନ ୱାର୍ଡ଼ ସବୁ ଡିଭାଇଡ଼୍ ହେଇଛି ପରିଷ୍କାର ପରିଚ୍ଛନ୍ନ ହେଇଛି ଆଗ ଅପେକ୍ଷା ବହୁତ କିଛି ଡେଭଲପମେଣ୍ଟ ହେଇଛି ଏବଂ ଆହୁରି କିଛି ଡେଭଲପମେଣ୍ଟ ହେବା ପାଇଁ ହେଲେ ଆହୁରି ଭଲ ସ୍ୱାସ୍ଥ୍ୟ ସେବାରେ ଯେମିତି କ'ଣ ଯେମିତି ଚାଲିଛି ଆଗଭଳିଆ ବେଟର୍ ଅଛି ଆହୁରି ଆଗକୁ ବଢ଼ୁ ଯାହାଦ୍ୱାରା ସମସ୍ତେ ଉପକୃତ ରହିବେ ଆଉ ସେବା ମଧ୍ୟ ପାଇବେ ଯାହାଦ୍ୱାରା ସ୍ୱାସ୍ଥ୍ୟ ହେଇକି ସେ ସବୁବେଳେ ସ୍ୱାସ୍ଥ୍ୟ ହେଇକି ରହିବା ଦରକାର